ଆମ ଗ୍ରାମରେ କବାଡ଼ି ଖେଳ ହୁଏ କ୍ରିକେଟ୍ ଖେଳ ହୁଏ ଫୁଟବଲ୍ ଖେଳହୁଏ ଭଲିବଲ୍ ବି ଖେଳ ହୁଏ ଯେଉଁଟା ଆମ ଗାଁ ଲୋକ ସହକାରେ ଆମେ ମିଶିକି ଖେଳୁ ଯେଉଁଟା ଆମ ଗାଁ ଲୋକ ଆମକୁ ସପୋର୍ଟ ବି କରନ୍ତି ନାଇଁ ଏଇ ଜିନିଷଟା ଖେଳିଲେ ଭଲ ସେଥିପାଇଁ ଆମ ଗାଁ ଲୋକ ସପୋର୍ଟ କରନ୍ତି କବାଡ଼ି ବି ଖେଳରେ ଗାଁ ଲୋକ ବି ସପୋର୍ଟ କରନ୍ତି ଗାଁ ଲୋକ ବି ଖେଳନ୍ତି ଗାଁ ପିଲାମାନେ ବି ଖେଳନ୍ତି ଗାଁରେ ବି ଯେକୌଣସି ଖେଳ ହେବ ଯା ଗାଁଲୋକଙ୍କର ସପୋର୍ଟ ଥାଏ ନା ଖେଳନ୍ତୁ ଆମେ ବି ତୁମ ସାଥିରେ ଖେଳିବୁ ମିଶିକି ଖେଳିବା ସେ ଖେଳଟାକୁ ଆଗକୁ ବଢ଼େଇବା ଆମ ପରେ ଯେଉଁମାନେ ଆସିବେ ସେମାନେ ବି ସେ ଖେଳକୁ ମିଶିକି ଖେଳିବେ ମିଶିକି ଖେଳିଲେ କଣ ହୁଏ ନା ଗୋଟେ ଗାଁ ଭିତରେ ସମ୍ପର୍କ ଭଲ ରୁହେ ନିଜ ଭିତରେ ସମ୍ପର୍କ ଭଲ ରୁହେ ଆଉ ଯେଉଁଥିପାଇଁ ଏଇଟା ଗାଁରେ ମିଳିମିଶି